ନୟାଗଡ଼ ଜିଲ୍ଲାର ମୁଖ୍ୟ ଶିଳ୍ପ ହେଉଛି ଚିନି ଏବଂ ସିମେଣ୍ଟ କାରଖାନା ଏଥିରେ ଲୋକମାନେ କାମ କରି ନିଜର ପରିବାର ଭରଣପୋଷଣ କରନ୍ତି ଏଥିସହିତ ସେମାନେ ଆମର ଜିଲ୍ଲାକୁ ଅଗ୍ରସର କରନ୍ତି ଏହିସବୁ ଉତ୍ପାଦନଗୁଡ଼ିକରେ କୃଷି ଆମ ଏଠାରେ ମଧ୍ୟ ଅନ୍ୟ ଏକ ଭିନ୍ନ ଧରଣର ଉତ୍ପାଦନ କରିଥାଏ ଯେଭଳିକି ଚାଉଳ ଗହମ ମୁଗ ବୁଟ ଏସବୁ ଏବଂ ଏଗୁଡ଼ିକ ଆମର ରାଜ୍ୟର ଅର୍ଥନୀତି ସହିତ ଦେଶର ଅର୍ଥନୀତି ବଢ଼ାଇବାରେ ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି ସେହିଭଳି ସେବା କ୍ଷେତ୍ରରେ ମଧ୍ୟ ଆମର ଏଠାରେ ରହିଅଛି ଛୋଟ ଛୋଟ ଘରୋଇ ଚିକିତ୍ସାଳୟ ଯେଉଁଗୁଡ଼ିକ ଲୋକଙ୍କୁ ତତ୍କ୍ଷଣାତ୍ ସେବା ଯୋଗାଇବାରେ ସାହାଯ୍ୟ କରିଥାନ୍ତି